ହଁ ମୁଁ କଳାକୃତି ପ୍ରତିଯୋଗିତାରେ ଭାଗ ନେଇଛି ଯେମିତି ସ୍କୁଲ୍ ପ୍ରତିଯୋଗିତା ହୁଏ ଏ ପାଖ ସ୍କୁଲ୍ମାନଙ୍କରେ ପ୍ରତିଯୋଗିତା ହୁଏ ଭାଗ ନେଇଛି ଡ୍ରଇଁ ପ୍ରତିଯୋଗିତାରେ ଭାଗ ନେଇଛି ମୋତେ ଏତେ ଭଲ ଡ୍ରଇଁ ଆସେନି ମୁଁ ପ୍ରଫେସନାଲ୍ ଡ୍ର ଡ୍ରଇଁ କରେନି କିନ୍ତୁ ମୋତେ ଏମତି ଛୋଟମୋଟ ଚିତ୍ର ଆସେ ଯେଉଁଠିକି ମଧ୍ୟ ମୁଁ ପ୍ରଥମ ପ୍ରତିଯୋଗିତାରେ ପ୍ରଥମ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଗ୍ରହଣ କରିଛି ଯେମିତିକି ଜିଲ୍ଲାସ୍ତରୀୟ କ୍ଷେତ୍ରରେ ମଧ୍ୟ ମୁଁ ଉତ୍ତୀର୍ଣ୍ଣ ହେଇକରି ସେଇଠି ମଧ୍ୟ କିଛି ପ୍ରାଇଜ୍ ଗ୍ରହଣ କରିଛି